ଆମ ବଗିଚାରେ ବିଭିନ୍ନ ପ୍ରକାର ଗଛ ଅଛି ବିଭିନ୍ନ ପ୍ରକାର ଗଛ ଲଗା ଲଗା ଯାଇଛି ସେହିଥିରେ ଜୈବିକ ସାର ଆମେ ଦେବା କେତେବେଳେ ଯେତେବେଳେ ଗଛ ଟିକିଏ ବଡ଼ ହୋଇଯିବ ତା'ପରେ ହେଉଛି ଆମର ଯେଉଁ ଖତ ଗୋବର ଖତ ଆଉ ଯେଉଁ ପାଳ ସଢ଼ି ଯାଇଥାଏ ପାଳ ସବୁ ରଖିଥାଉ ରଖିକି ହେରାକ ଯେଉଁ କଳା କଳା ହେଇ ଯାଇଥାଏ କିଛିଦିନ ରଖିଲାପରେ କଳା କଳା ହୋଇଥାଏ ତାକୁ ଗଛମୂଳ ମାନଙ୍କରେ ସବୁ ଦେଲାକୁଣୁ ଗଛରେ ବଡ଼ ବଡ଼ ଫୁଲ ଫୁଟେ ଫଳ ଫଳେ ଆଉ ଅନ୍ୟାନ୍ୟ ଜିନିଷ ସବୁ ହୁଏ ଯାହାକି ଗଛରେ ଜୈବିକ ସାର ଦେଲାକୁଣୁ ଖତ ଗୋବର ଖତ ସବୁ ଦେଲାକୁଣୁ ଗଛଟି ମାନ ଫୁଲ ଫଳରେ ପରିପୂର୍ଣ୍ଣ ହୋଇଯାଏ କିନ୍ତୁ ରାସାୟନିକ ସାରଟା ରାସାୟନିକ ସାରଟା ବଡ଼ ବଡ଼ ଫଳ ଦିଏ ବଡ଼ ବଡ଼ ଫୁଲ ହୁଏ କିନ୍ତୁ ତାର ହେଉଛି ସ୍ୱାଦହିନ ଥାଏ ଆଉ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ ଆଉ ଯାହାପାଇଁ ଲୋକ ହାନିକାରକ ହୋଇଥାଆନ୍ତି ଆଉ ଜୈବିକ ସାରରେ କେବେ ହାନିକାରକ ହୋଇନଥାଏ ତାର ସ୍ୱାଦ ବହୁତ ଭଲ ଥାଏ ଆଉ ଗଛଟିମାନ ମୂଳରେ ଗଛଟିମାନ ମୂଳରେ ଦେଲାଠାରୁ ଗଛଟି ହୃଷ୍ଟପୃଷ୍ଟ ହୋଇ ବଢ଼ିଥାଏ ଯାହାକି ଗଛ ଯେମିତି ଉନ୍ନତ ଟାଇପର ଲାଗେ ଲୋକମାନଙ୍କୁ ଊତ୍ସାହିତ କରେ ଗଛକୁ ଦେଖିଲାକୁଣୁ ସେଇଟା ଏତିକି